ଚିତ୍ର ଆଙ୍କିବା କାମ ଆମ ସବୁବେଳେ ହୋଇନଥାଏ ଏହା ପାଇଁ ମନ ଦରକାର ଆମେ ଯିଏ ହଁ ବେଳେ ବେଳେ ଲାଗୁଥାଏ ଏବେ ମୁଁ କରିପାରିବି ହଁ କରିବି ଏମିତି ଥାଏ କିନ୍ତୁ ଆମେ ସେ ସମୟରେ ଚିତ୍ର ଆଙ୍କିବା ଆମ ସମ୍ଭବ ନଥାଏ କିନ୍ତୁ କାହିଁକି ନା ସେତେବେଲେ ମନ ନଥାଏ ଓ କରି ବି ଯେତେବେଲେ ବି କରିବି କି ଚିତ୍ର ଭଲ ହୁଏ ନାହିଁ ଯେତେ ବି ଆପଣ ବଡ଼ ଚିତ୍ରକାର ହୋଇଥିଲେ ମଧ୍ୟ ଯଦି ଆପଣଙ୍କ ମନ ନଥିବ ସେଇଟା ସେ ଟା ସେ ସମୟରେ କୌଣସି ନା ଆମ କରିବା ପାଇଁ ବି ଇଚ୍ଛା ହୁଏ ନାହିଁ କୌଣସି ବେଲେ ଏଇଟା ହୋଇଯାଏ ସେ ଘାରାଗାଟା ବହୁତ ବହୁତ ଏଇଟା ହୋଇଥାଏ ଏହାର କାରଣ ଅଛି ବହୁତ କାରଣ ଆମେ କେତେବେଲେ ଇଚ୍ଛା ହୁଏନି କେତେବେଲେ ଆମ ଆମେ କହିଥାଉ ନା ଆମ ଶାରୀରିକ ପୀଡ଼ା ଏମିତି ନା ସେଇଟା ହଉଚି ମନ ମନ ଆମ ମନ ଯେତେବେଲେ ହୋଇଥାଏ ଶାନ୍ତ ଥାଏ କିମ୍ବା ଆମେ କେଉଁ କେଉଁଠା ଶାନ୍ତ ଜାଗାରେ ଥାଆନ୍ତି କେଉଁଠି ଭଲ ଦେଖିଥିବି ଗୋଟେ ଜାଗାରେ ଥିଲେ ଆମେ ଗୋଟେ ଗୋଟେ ଚିତ୍ରକୁ ଦେଖିଲେ ଲାଗି ହଁ ହେଇଟା କାଟିଲି ଆମ ମନକରେ ଶାନ୍ତି ହୋଇଯିବ ଓ ଏମିତି ଲାଗେ ହଁ ସେ ଟାଇମରେ ଯେତେବେଲେ ଆମେ ଗୋଟେ ଜଙ୍ଗଲରେ ବୁଲୁ ବୁଲୁଛନ୍ତି ଓ ଦେଖିବେ ଗୋଟଏ ବହୁତ ବଡ଼ ପକ୍ଷୀମାନେ ଯାଉଛନ୍ତି ସେଠାରେ ପାହାଡ଼ ଅଛି ସୂର୍ଯ୍ୟ ଅସ୍ତ ସୂର୍ଯ୍ୟ ଅସ୍ତ ହଉଥିବେ ହଉଥିବ ସେଠି ପକ୍ଷୀ ଦୁଇଟା ଯାଉଥିବେ ପକ୍ଷୀମାନେ ହତ ପୁରା ମାନେ ବୁଲୁଥିବେ ସେ ଚିତ୍ର ଦେଖ ସେ ସେ ସମୟରେ ସେ ଦେଖିଲେ ଲାଗେ କି ହଁ ଏଇଟା ଯଦି ଆମେ ମାନେ ଖାତାରେ ଯେତେ ବି ବି ଚିତ୍ର ଆଙ୍କିଥାମା ତ ବହୁତ ସୁନ୍ଦର ଦେଖାଯିବ ଆଉ ସେଇ ଟାଇମରେ ଯଦି ଆମେ ଚିତ୍ର ଆଙ୍କିବା ତ ସେଇ ଟାଇମ ଚିତ୍ରଟା ବହୁତ ମାନେ ମନୋକର ବି ହେବ କାଠି ବି ପାରିବା ଆଉ ଭଲ୍ ଭାବରେ ବି କହିବା କହି ବି ଦେଖିପାରିବା ଦେଖିବାକୁ ବି ଭଲ ଲାଗିବ ନିଜେ କରିବାକୁ ବି ମଧ୍ୟ ଭଲ ଲାଗିବ ମନ ବି ଶାନ୍ତି ଥିବ ସେି ଯେନ୍ ସୁ ଲୁ ସୁଲ୍ ପବନ ସହିତ ମ ମନ ବି ଭଲ ଲାଗୁଥିବ ଓ ଏମିତିକି ଆମ ଚିତ୍ର ବି ବହୁତ ସୁନ୍ଦର ଦେଖାଯିବ ହଁ ଆଉ ଦୈନନ୍ଦିନ ଯେନ ଜୀବନରେ ଆମର ବହୁତ କାମ ଥାଏ କିନ୍ତୁ ଆମେ ଚିତ୍ରାଙ୍କନ ଚିତ୍ରାଙ୍କନକୁ ଆମେ ନିଉତୁ ଆମର ନିଜର ଗୋଟେ ସେଇ ପାର୍ଟ ଆମେ ଯେତେବେଲେ ବି ଚିତ୍ର କାଟିଦବା ମନକୁ ଶାନ୍ତି ଲାଗିଥାଏ ସେଥିପାଇଁ ସେ ଜୀବନରେ ଦୈନନ୍ଦିନ ମନରେ ବାକି ମ କାମ ସହିତ ସେଇ ଚିତ୍ରାଙ୍କନ କରିବା ବି ଗୋଟେ ଭଲ୍ ଭାବରେ ଦେଖ ଆମେ ଯେତେବେଲେ ସମୁଦିନ ସକାଳୁ ଉଠି କାମ ସାରିଥାଉ ଗୋଟେ ମନ ଶାନ୍ତି ଥାଏ ସେଇ ଟାଇମରେ ଯେତେବେଲେ ଆମେ ଯେ କହଁ ପଢ଼ିବାର କାମ ଥାଏ କିନ୍ତୁ ଯେତେବେଲେ ଗୋଟେ ଚିତ୍ର ସେଥିପାଇଁ ଅଧା ଘଣ୍ଟ କିମ୍ବା ଘଣ୍ଟେ ସେଥିପାଇଁ ଲଗାଇଲେ ଆମ ମନକୁ ଶାନ୍ତି ମିଲେ ତମେ ଯେଉଁ ଚିତ୍ର କାଟ ହଁ କୌଣସି ପକ୍ଷୀ କୌଣସି ଫୁଲ କିମ୍ବା କୌଣସି ସିନେରୀ ଯୋଉଟା ବାହାରେ ଥାଏ ଅସ୍ତ ସୂର୍ଯ୍ୟ ଅସ୍ତର କିମ୍ବା ସୂର୍ଯ୍ୟ ମାନେ ଗୋଟେ ପକ୍ଷୀ ପକ୍ଷୀମାନେ ଯଉଛନ୍ତି ବୁଲି ବୁଲି କିମ୍ବା କୌଣସି ଖୋଲା ପଡ଼ିଆରେ ଗାଈମାନେ ଚରୁଛନ୍ତି ଏପରିକି ବହୁତ ଚିତ୍ର କାଟିଲେ ନିଜେ ମନକୁ ଶାନ୍ତି ମିଲିବ ଗୋଟେ ପ୍ରଜାପକି ପ୍ରଜାପତି ଦେଖିଲେ ଆମକୁ ମନ ଭଲ ଲାଗେ ଆଉ ପ୍ରଜାପତି ଗୋଟେ ଆଇଗିଲେ ଗୋଟେ ସେଥିରେ କଳା ଯେତେବେଲେ ପେଣ୍ଟିଙ୍ଗ କରାଯିବ ସେତେ ସୁନ୍ଦର ଦେଖାଯିବ ଆଉ ନିଜକୁ ମଧ୍ୟ ଭଲ ଲାଗେ ଆମେ ଯେତେବେଲେ ବାହାରେ ବୁଲୁଥିବୁ କିମ୍ବା ବଜାରରେ ବୁଲିଥାଉ ସେତେବେଲେ ଯେତେବେଲେ ଆମେ ପ୍ରଜାପତିକୁ ଦେଖିଥାଉ ନା ତୁଲି ସେମତି କେମିତି ଭଲ ଲାଗେ ସେମିତି ସେ ସକାଲୁ ଉଠିବ ଏମିତି ଦେଖିବ କି ହଁ ସେ ସକାଳର ସମୟଟା ଯିବ ଚିତ୍ରରୁ ମୁଣ୍ଡ କାଢ଼ି ପଢ଼ାପଢ଼ି ଆମ ନିଜେ କାର୍ଯ୍ୟ ସାରି ପୁଣି ଯେତେ ବେଲେ ଆମେ ସବ କାର୍ଯ୍ୟ ସାରିବା ପରେ ଯେତେ ବଲେ ପୁଣି ମାନେ ଭଲ ଲାଗେନା ସେବେ ଟିକେ ଉଠି ଶୋଇକି ଉଠିଲେ ଏବେ ଭଲ ଲାଗେ ମୁହଁ ଧୋଇକି ଫ୍ରେସ୍ ସେ ଯେଦି ବଲେ ହେବ ସେତେବେଲେ ଆମେ ଯେତେବେଲେ ଫ୍ରେଶ୍ ବାହାରିଥାଉ ଚିତ୍ର କରିବା ପାଇଁ ସେତେବେଳେ ମନ ଭଲ ଥିବା କଥା ମନ ଭଲ ନଥିଲେ ଚିତ୍ର ବି ମଧ୍ୟ ଭଲ ହୁଏନି ଓ ସେଥିପାଇଁ ସବୁବେଲେ ମନ ଭଲ କରି ଯେତେବେଲେ ମନ ଭଲ ଥିବ ସେତେବେଲେ ଚିତ୍ର ବି ଭଲ ହୋଇଥାଏ ଓ ଚିତ୍ର ମାନେ ଗୋଟେ ଚିତ୍ର ପାଇଁ ଗୋଟା ବହୁତ ଭଲ ମନେ ଦରକାର ଆଉ ସେଥିପାଇଁ ସେ ମନର ଏଇଟା କରିବା ପାଇଁ ଆମକୁ ବହୁତ ଭଲ ଦରକାର ହଁ ଚିତ୍ର ମଧ୍ୟ ଭଲ ହେଇଥାଏ ଆଉ ଦୈନନ୍ଦିନ କାର୍ଯ୍ୟରେ କାର୍ଯ୍ୟ ସହିତ ଅନ୍ୟାନ୍ୟ କାମ ସହିତ ମଧ୍ୟ ଚିତ୍ରାଙ୍କନ ଗୋଟେ କରିବାଟା ଗୋଟେ ସନ୍ତୁଳନ କରିବା ଦରକାର ଆଉ ଯେଉଁମାନେ ବି କରନ୍ତି ସେ ତାଙ୍କ ପାଇଁ ବହୁତ ଭଲ ଲାଗେ ଓ ତାଙ୍କ ମନ ବି ବହୁତ ଭଲ ଥାଏ